ହ୍ୟାଲୋ ଆରେ ସେ ଓଲା ଉବର୍ ସବୁ ଯେଉଁ ଯାଉଛନ୍ତି ବୁକିଙ୍ଗ୍ କରିକି କେତେ କ'ଣ ନେଉଛନ୍ତି ମୋର ଟିକିଏ ପଟିଆରୁ ନନ୍ଦନକାନନ ଯିବାର ଥିଲା ଯେ ଦଶ କିଲେମିଟର୍ ହେବ କେମିତି କ'ଣ ଟିକିଏ ବୁଝିକି କହୁନୁ ତାଙ୍କର କିଲୋମିଟର୍ ପିଛା କେତେ କ'ଣ ନେଉଛନ୍ତି ସେ ହିସାବରେ କହିଲେ ଆମେ ବୁକିଙ୍ଗ୍ କରିଦେବା ମୋର ଟିକିଏ କାମ ଅଛି ମୁଁ ଯାଇଥାନ୍ତି